ଯାହାର କୃଷି କ୍ଷେତ୍ର କରିଥାଏ ଇନ୍କ୍ୟୁବେସନ୍ ତ୍ୱରାନିତ ପରାମର୍ଶ ପାଣ୍ଠି ଗୋସିଙ୍ଘା ସ୍ୱତନ୍ତ୍ର ଶିଳ୍ପ ଉଦ୍ୟାନରେ ଏମ ବି ଏ କୃଷି କଲାକିନା ଓଡ଼ିଶାରେ କୃଷି ଉଦ୍ୟୋଗ ବ୍ୟବସାୟ ବିକାଶ କରିବା ସାହାଯ୍ୟ କରାଇ ଥାଏ ବିଭିନ୍ନ ପ୍ରକାର କମ୍ପାନୀ ଅଛି ଯେଉଁଥିରେ କୃଷି ଉପରେ ସେଇଟା ଡେଭଲପ୍ କରିବାର ପ୍ରଣାଳୀ ତାଙ୍କ ପାଖରେ ରହିଛି ବିଭିନ୍ନ ପ୍ରକାର ଔଷଧ ମାନେ ମ୍ୟାନୁଫ୍ୟାକ୍ଚର୍ କରୁଛନ୍ତି ଆଉ କହିବାକୁ ଗଲେ କୃଷି ହେଉଛି ଓଡ଼ିଶା ହେଉଛି କୃଷିପ୍ରଧାନ ଦେଶ ଏଠାରେ ବିଭିନ୍ନ ପ୍ରକାର ଇଣ୍ଡଷ୍ଟ୍ରି ଅଛି ଆଉ ଚାଷ ଉପଯୋଗୀ ପାଇଁ ଏଇଟା ଉଦ୍ଦିଷ୍ଟ ଓଡ଼ିଶା ସମସ୍ତେ ଚାଷ ପ୍ରତି ଧ୍ୟାନ ଦବା ଦରକାର ଯାହାକି ଓଡ଼ିଶା କୃଷି କ୍ଷେତ୍ରରେ ଆଗେଇ ନେବ ତେଣୁ ଆମେ ଠିକ୍ ରେ ଚାଷ କଲେ ଓଡ଼ିଶା ଆଗେଇ ଯିବ